ହଁ ଆମର୍ ଇନ ପଡ଼ିଆ ଅଛେ ବଡ଼୍ ପଡ଼ିଆ ଅଛେ ଆମର୍ ସନ୍ଧଶାନ୍ତି ପଡ଼ା ପାଖେ ବହୁତ୍ ବଢିଆଁ ପଡ଼ିଆ ଏ ଆଉ ଇନ ସବୁ ଖେଲ୍ କୁଦ୍ ମାନେ ଗଲେ ହେସି ଆଉ କମ୍ପିଟିସନ୍ ମାନେ ହେସି ଖେଲ୍ ପ୍ରତିଯୋଗିତାର ଆଉ ଇସ୍କୁଲ୍ ବାଲେ ଗଲେ ପ୍ରତିଯୋଗିତାମାନେ କରାସନ୍ ଆର୍ ଆମେ ମାନେ ଗଲେ ସବୁ ପ୍ରତିଯୋଗିତା ମାନେ କରାସୁଁ ଆର୍ ଇନର୍ ସବୁ ଲୋକ୍ମାନକୁ ଛୁଆମାନ୍କୁ ବୁଢାମାନ୍କୁ ସମସ୍ତଙ୍କର୍ ପ୍ରତିଯୋଗିତା ହେସି ଆର୍ ପ୍ରତିଯୋଗିତା ହେଇ ସାଏଲେ ସମ୍କୁ ଭୋଜି ଭାତ୍ ଦିଆ ହେସି ସଭେ ଖାଏସନ୍ ଆଉ ତାପରେ ଯେ ଜିତ୍ସି ତାହାକେ ପ୍ରାଇଜ୍ମାନେ ଦିଆହେସି ଆଉ ଯିଏ ନାଇଁ ଜିତ୍ଲେ ହାରିଗଲା ବୋଲି ତାହାକେ ମନ୍ ଦୁଖ୍ ନାଇଁ ହେବା ବୋଲି ତାହାକୁ ହେଲେ ପ୍ରାଇଜ୍ ଗୁଟେ ଗୁଟେ ଦିଆ ହେସି ଆଉ ବହୁତ୍ ବଢ଼ିଆଁ ପ୍ରତିଯୋଗିତା ହେସି ଆମର ଇନୁ ବଢ଼ିଆ ଲାଗ୍ସି